ଭାରତୀୟ ସମାଜରେ ଧର୍ମର ଭୂମିକା ଏହା ଯେ ନିଜର୍ କର୍ମ କର ଧର୍ମ କର କିନ୍ତୁ ଏମାନେ ଧର୍ମକେ ଘୃଣା କରୁଛନ୍ ଏମାନେ ଧର୍ମର ଭିନ୍ନତା ଦେଖୁଛନ୍ ଯେନଥିର ଲାଗି କି ଭାରତ୍ ବର୍ଷ ଆଜି ବିଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠା ନାଇଁ ହେଇପାରବା ଆର୍ ସମସ୍ତେ ନିଜର୍ ସମ୍ପ୍ରଦାୟର ଲୋକମାନଙ୍କୁ ନିଜେ ଭଲପାଉଛନ୍ ଯେନ୍ତା କି ହିନ୍ଦୁ ଧର୍ମ ବାଲେ ହିନ୍ଦୁମାନଙ୍କୁ ଭଲ୍ ପାଉଛନ୍ ଖ୍ରୀଷ୍ଟ ଧର୍ମ ଵାଲେ ଖ୍ରୀଷ୍ଟ ଧର୍ମକେ ଭଲପାଉଛି ଯୈନ ଧର୍ମ ଵାଲେ ଯୈନ ଧର୍ମକେ ଭଲ୍ ପାଉଛନ୍ ମୁସଲମାନ୍ ମାନେ ମୁସଲମାନ୍ ଧର୍ମକେ ଭଲ୍ ପାଉଛନ୍ କିନ୍ତୁ ଧର୍ମରେ ସମସ୍ତେ ଏକ ହେଇକରି ରଖିବାର୍ କଥା ଯେହେତୁ ଭାରତୀୟ ସମ୍ବିଧାନରେ ରାଇଟ୍ସ୍ ଅଛି ଯେ ଭାରତ ଗୁଟେ ଧର୍ମ ନିରପେକ୍ଷ ରାଷ୍ଟ୍ର ସେଥିରଲାଗି ବିଭିନ୍ନତା ମଧ୍ୟରେ ଏକତା ବଜାୟ ରଖବାର୍ ଟା ଲୋକମାନଙ୍କର୍ ଭିତରେ ରହେବାର୍ କଥା ଯଦି ସେ ବିଭିନ୍ନତା ମଧ୍ୟରେ ଏକତା ନାଇଁ ରହେଲା ତାହେଲେ ଦେଶ ଅଶୃଙ୍ଖଳିତ ହେବ ଆଉ ତାପରେ ଗାଲି ଝଗଡ଼ ଦୁର୍ଘଟଣା ହେବେ ଆଉ ଗାଲି ଝଗଡ଼ ହେଲେ ଦେଶ୍ କେତେବେଲେ ବି ଆଗକେ ବଢ଼ି ନେଇପାରେ ସେଥିରଲାଗି ଧର୍ମକେ ନେଇକରି କିଛି ବି ଭିନ୍ନତା ନାଇଁ ଦେଖବାର୍ କଥା କିଏ କାହାର ଧର୍ମକେ ଅହଙ୍କାର ନାଇଁହେବାର୍ କଥା